ମୋତେ ତାଳପତ୍ର ସଜାଡ଼ିକି ଚିତ୍ର କରିବାକୁ ଭଲ ପାଏ କିନ୍ତୁ ତାଳପତ୍ର କୁ ଛେଲାଇ କରି ସେଥିରେ ରଙ୍ଗ ଦେଇ ତା ଲେଖନୀ ସାହାଯ୍ୟରେ ଚିତ୍ର ଅଙ୍କନ କରି ହାତୀ ଘୋଡା ବାଘ ଭାଲୁ ଫୁଲ ଫଳ ଆଦି ପଶୁ ପକ୍ଷୀ ଦେବୀ ଦେବତାଙ୍କର ଚିତ୍ର ଅଙ୍କନ କରିଥାଏ କିନ୍ତୁ ସେମାନଙ୍କୁ ରଙ୍ଗ ଦେଇ ସଜାଡ଼ି ପତ୍ରଟିକୁ ସଜାଡ଼ି ରଖି ତାକୁ ଭଲଭାବେ କରି ବାହାରକୁ ବ୍ୟବସାୟ କରିବାକୁ ଦେଇଥାଏ ବାହାର ଦେଶକୁ ସେଗୁଡ଼ାକ ସବୁ ରପ୍ତାନୀ କରେ ଏମିତିକି କାର୍ଯ୍ୟ କରିବାରେ ମୋର ଲାଭଦାୟକ ହୋଇଥାଏ